ଷ୍ଟାମ୍ପ୍ କିମ୍ବା ମୁଦ୍ରା କିମ୍ବା ପଥର ସଂଗ୍ରହରୁ କାଣା ପାଇଁବୁ ବୋଲେ ପାଇବାକେ ଗଲେ ମାନେ ଭଲ୍ ଜିନିଷ୍ ଗୋଟେ ଆଣିକିରି ଘରେ ରଖିଥିଲେ ଏକରେ ସୁନ୍ଦର ତା ବଢ଼ାସି ଆଉ ଦୁଇରେ କାଣା ହେସି ଶିଖିନି ଏଇ ପଥରର ମୂଲ୍ୟ ମାନ ବଢ଼ିଛି ଆଜି ଯଦି ଯେଣ୍ଟା ଦଶ ଟଙ୍କା ଅଛି ଆଗାମୀ ଆରୁ ଆଉ ବର୍ଷେ ଦୁଇ ବର୍ଷ ବେଳକୁ ଏହା କୋଡ଼ିଏ ଟଙ୍କା ହେବ ଏ ଦଶ ହଜାର ଥିଲେ ଏହାର ମୂଲ୍ୟ କୋଡ଼ିଏ ହଜାର ହେବ ଆଉ ଏ ଯେ କୋଡ଼ିଏ ହଜାର ଥିଲେ ତାର ମୂଲ୍ୟ ଆଗାମୀ ଦିନ୍କେ ପଚାଶ ହଜାର ଟଙ୍କା ହେବ ଆଉ ପୁରୁଣା କଏନ୍ ଯଦି ରଖିଥିଲେ ଲୋକମାନେ ଏବେ ଜାଣସନ୍ ତାର ପାଖେ ଗୋଟେ ପୁରୁଣା କଏନ୍ ଅଛି ବୋଲି କରି ଆଉ ନିହାତି ଭାବରେ

ଆରୁ ବୁଲିବାକୁ ବି ପାଇଁପାରୁବୁ ବହୁତ ଯେନ୍ତାକି ଆଜି ଫ୍ରିରେ ପାଇଛୁ ବା କମ୍ ରେଟ୍ରେ ଯଦି ପାଇଛୁ ଆଗାମୀ ଦିନରେ ସେଇଟା ବହୁତ ରେଟ୍ ହେବା ଘରେ ଆଣିକିରି ସବୁ ଜିନିଷ୍ମାନ ପୁରୁନା ଜିନିଷ୍ ରଖିବା କଥା